ସାଧାରଣତଃ କଲମୀ ଗଛ ଗୋଟେ ଆମ୍ବର ଆମ୍ବ ଜାତୀୟ ସିଏ ଗୋଟେ ଗଛ ଏ କଲମୀ ଗଛ ସିଏ ବଞ୍ଚିବାଟା ଟିକେ କଷ୍ଟକର ହୋଇଥାଏ ସେଇ ଗଛଟି ସାଧାରଣତଃ ଗୋଟେ ଟାକୁଆକୁ ନବା ଟାକୁଆକୁ ଭି ଟାଇପର କାଟିଦେଇକିନା ସେଥିରେ ଗୋଟେ ଆମ୍ବର ଡାଳକୁ ପୋତି ଦେଇକିନା ତାକୁ ଜଏଣ୍ଟ କରି ଆମେ ଯଦି ତାକୁ ରଖିଦବା ସେଇ ଗଛଟି ସେ ସେ ଯେଉଁ ଆମ୍ବ ଗଛଠାରୁ ଏକ ଇଏ ଅଧିକ ଉତ୍ପାଦନ ହବ ଇଏ ସେ ଆମ୍ବ ଗଛ ବର୍ଷକୁ ଗୋଟେ କୁଇଣ୍ଟାଲ ଦଉଥିବା ବେଳେ ଏ ଏଇ ଗଛଟି କଲମ୍ବୀ ଗଛଟି ଦଶ କୁଇଣ୍ଟାଲ ଦବ ଆଉ ଏ ଗଛଟିର ଯତ୍ନ ଆମେ ଗ୍ରୀଷ୍ମ ଦିନେ କେମିତି ନବା ସାଧାରଣତଃ ଏଇ ଗଛକୁ ଆମେ ଯେଉଁଠିରେ ବେଶୀ ଖରା ହଉନଥିବ ସେ ଜାଗାରେ ରଖିଦବା ଆଉ ଗଛ ଉପରେ ଜରିପାଲ ଯେଉଁ ନୀଳ ରଙ୍ଗର ଜରିପାଲ ତାକୁ ଘୋରେଇ ଦବା ସାଧାରଣତଃ ପ୍ରାୟ ପ୍ରାୟ ସମୟକୁ ସମୟ ପାଣି ଦବା ତା'ପରେ ଏଥି ସହିତ କରିବାକୁ ପଡ଼ିଥାଏ ଖରାଦିନେ ଆଉ ବି ଟିକେ ସାର ଫାର ବି କଣ ଖତ ଫତ ଏସବୁ ଦବା କଥା ଚାରି ପାଞ୍ଚ ଥର ବି ପାଣି ଦବା ତା'ପରେ ଶୀତ ଦିନ କେମିତି ଆମେ ଗଛର ଏଇ ଗଛର ଯତ୍ନ ରଖିବା ଯେଉଁ ଜାଗାରେ ବେଶୀ ଖରା ହଉଥିବ ସେ ଜାଗାରେ ନେଇକିନା ରଖିବା ଖରାଦିନେ ଆମେ ଯେତିକି ପରିମାଣର ପାଣି ଦଉଥିଲେ ତା'ଠୁ ଟିକେ କମ ପରିମାଣର ପାଣି ଦବା ଏହାଦ୍ୱାରା ସେଇ ଗଛଟି ଛୋଟ ଥିଲାବେଳେ ବି ଫୁଲ ଦେଇକିନା ଫଳିବ ଯେମିତି ଯଥା ଆମେ ଗୋଟେ ଫୁଲ ଗଛ ଛୋଟ ଥିଲାବେଳେ ସେଇଟା ଯଦି ଓକେ ହେଇଥିବ ଛୋଟ ଥିଲେ ବି ସେ ଅଧିକ ମାତ୍ର ଫୁଲ ଫୁଟୁଥିବ ସେମିତି ଇଏ ବି ଗୋଟିଏ ଗଛ ସେଥିରେ କଲମୀ ଫୁଲ ଗଛ ଗଛରେ ଫୁଲ ହେଲାବେଳେ କଲ କଲ ସେଥିରେ ଆମ୍ବ ମଧ୍ୟ ହେଇକିନା ଫଳ ଦେଇକିନା ସେ ଭଲ ଛୋଟ ଗଛରୁ ବି ତା ଅନୁସାରେ ସେ ଭଲ ଫଳ ମଧ୍ୟ ଦେଇଥାଏ ଏହା ସହିତ ଆମର ସେଥିରୁ ଆମର ଭଲ ଉତ୍ପାଦନ ହୋଇଇଥାଏ ଏଥିରୁ ସେଥିରେ ଆମେ କଲମୀ ଗଛ ଲଗେଇବା ଦ୍ୱାରା ଆମର ଲାଭଜନକ ବ୍ୟବସାୟ ମଧ୍ୟ ହେଇପାରିବ ଏଥିସହିତ ଆମର ଏତିକି କହିକି